ଗେମ୍ ଖେଳିବାଦ୍ୱାରା ଗ୍ରାମାଞ୍ଚଳରେ ଥିବା ସାହି ପଡ଼ିଶା ମାନଙ୍କରେ ମାଁ ମାଉସୀ ଭଉଣୀ ସାଙ୍ଗ ସାଥିମାନେ ବସି ପିଣ୍ଡା ପଡ଼ାରେ ବସି ଗେମ୍ ଗୁଡ଼ିକ ଖେଳିଥାନ୍ତି ଯେପରିକି ଲୁଡ଼ୋ ହେଉ ତାସ୍ ହେଉ କିମ୍ବା ଅନ୍ୟାନ୍ୟ କିଛି ଖେଳ ଏହି ଖେଳଗୁଡ଼ିକ ଖେଳିବାଦ୍ୱାରା ମାଁ ମାଉସୀ ମାନଙ୍କ ଭିତରେ ଏକ ସୁସମ୍ପର୍କ ଗଠିତ ହୋଇଥାଏ ଏବଂ ବଡ଼ ବଡ଼ ଲୋକ ସେମାନେ ତାସ୍ ପଶାପାଲି ଅଥବା ଅନ୍ୟ କିଛି ଖେଳିଥାନ୍ତି କିମ୍ବା ଏକାଠି ବସି କିଛି ଗପସପ କରିଥାନ୍ତି ଏହାଦ୍ୱାରା ଗ୍ରାମରେ ବସବାସ କରୁଥିବା ସମସ୍ତଙ୍କ ମଧ୍ୟରେ ଏକ ସୁସମ୍ପର୍କ ଗଢ଼ି ତୋଳି ହୋଇ ଯାଇଥାଏ ଯାହା ଗ୍ରାମବାସୀ ମାନଙ୍କର ଖୁବ୍ ସହାୟକ ମଧ୍ୟ ଏବଂ ଏତେ ଚାପ ମଧ୍ୟରେ ରହି କିପରି ନିଜ ମନଟିକୁ ଶାନ୍ତ କରିବାପାଇଁ ଏଇ ଛୋଟ ଛୋଟ ଖେଳ ଆମ ଗ୍ରାମବାସୀ ମାନଙ୍କୁ ଖୁବ୍ ସାହାଯ୍ୟ କରିଥାଏ ଏହାଦ୍ୱାରା ଅତ୍ୟଧିକ ଚାପରେ ରହିଥିଲେ ମଧ୍ୟ ତାଙ୍କ ମନ କିଛି ପରିମାଣରେ ଶାନ୍ତ ଏବଂ ସ୍ତିର ହୋଇପାରିଥାଏ